କୀଟ କାମୁଡ଼ିଲେ ଆମ ଗାଁ ଗହଳିରେ ଲୋକମାନେ କ'ଣ କରନ୍ତି ନା ପୋକଶୁଙ୍ଘା ପତ୍ର ଓ ଲୁଣ ଆଣିକି ଚକଟିକି ତା ରସ ଟା ଲଗେଇଦିଅନ୍ତି ଗୁଆଘିଅକୁ ମାରିଦିଅନ୍ତି ନହେଲେ ପିଆଜ ବାଟିକି ନା ଦିଅନ୍ତି ବଟା ହଳଦି ଭଲସେ ବାଟିକି ବଟା ହଳଦି ଲଗେଇଦିଅନ୍ତି ନଡ଼ିଆ ତେଲ ବୋଲି ଦିଅନ୍ତି